ଆଜି ଦେଖନ୍ତୁ ଆଜ୍ଞା ଆଜିକାଲି ବିଜ ବିଜୁଳି ଦ୍ୱାରା ବହୁତ ଲୋକମାନେ ଉପକୃତ ହେଉଛନ୍ତି କିଛି ଲୋକ ଯୋଜନା ସବୁଜ ଯୋଜନାର ଉପଭୋଗ କରୁଛନ୍ତି କିଛି ଲୋକ କରିପାରୁନାହାନ୍ତି ବିଜୁ ପକ୍କା ଘର ଯୁବ ବିଜୁ ଯୁବ ସଶକ୍ତିକରଣ କାଳିଆ ବସୁଦ୍ଧା ଦ୍ୱାରା ଲୋକମାନେ ବହୁତ ଉପକୃତ ହେଉଛନ୍ତି ଚାଷୀମାନେ ଚାଷୀମାନେ ବହୁତ ଉପକୃତ ହେଉଛନ୍ତି କାଳିଆ ଯୋଜନା ଦ୍ୱାରା ଆଉ ଲୋକମାନଙ୍କୁ ରାସନ୍ ମିଳୁଛି କାହାକୁ ପଇଁତିରିଶ କିଲୋ କାହାକୁ ପାଞ୍ଚ କିଲୋ ତାଙ୍କ ନିଜ ଚାକିରି ଅନୁସାରେ ସବୁ ଚାଉଳ ଚାଉଳ ଗହମ ସବୁ ମିଳୁଛି ଉଜାଲା ଦ୍ୱାରା ଗାଁରେ ଯେଉଁ ସ୍ତ୍ରୀ ଲୋକମାନେ ଧୂଆଁରେ ବସିକି ରୋଷେଇ ଚୁଲିରେ ରୋଷେଇ କରୁଥିଲେ ସେମାନେ ଏବେ ଗ୍ୟାସ୍ ଦ୍ୱାରା ଶାନ୍ତିରେ ରୋଷେଇ କରିପାରୁଛନ୍ତି ଧୂଆଁମୁକ୍ତ ରୋଷେଇ ଘର ତାପରେ ଆଉ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ପାଞ୍ଚରୁୁ ଛଅ ଲକ୍ଷ ପର୍ଯ୍ୟନ୍ତ ଲୋକ ଲୋକ ମାଗଣା ଚିକିତ୍ସା ପାଇପାରୁଛନ୍ତି ବୁଢ଼ା ବୁଢ଼ୀ ମାନେ ପେନ୍ସନ୍ ପାଉଛନ୍ତି ପାଞ୍ଚଶହ ସାତଶହ ହଜାର ଏମିତି ସବୁ ପେନ୍ସନ୍ ପାଉଛନ୍ତି ସେମାନଙ୍କର କିଛି ଅସୁବିଧା ରହୁନି ତାପରେ ସ୍କୁଲ୍ କଲେଜରେ ଛୁଆମାନଙ୍କୁ ଷ୍ଟାଇପଣ୍ଡ ସ୍କଲାରସିପ୍ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗେଇ ଦିଆଯାଉଛି ଶିକ୍ଷା କ୍ଷେତ୍ରରେ ବହୁତ ସୁବିଧା ହେଉଛି ଆ କାଳେ ସରକାରଙ୍କ ବି ଜେ ଡ଼ି ବି ଜେ ଡ଼ି ସରକାରଙ୍କ ଯୋଜନା ଯୋଗୁଁ ବହୁତ ବହୁତ ସୁବିଧା ସୁଯୋଗ ଲୋକମାନେ ଉପଭୋଗ କରୁଛନ୍ତି କିଛିଟା କରିପାରୁନାହାନ୍ତି କିନ୍ତୁ ଅନେକ ଲୋକ ବହୁତ ପ୍ରକାରର ସୁବିଧା ସୁଯୋଗ ପାଇପାରୁଛନ୍ତି ସେମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି